ଦେଖନ୍ତୁ ଯେମିତିକି ଆମ ସଙ୍ଗୀତ ହେଉଛି ବଡ଼ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ମାନେ ସମସ୍ତେ ଦେଖିକିରି ନୃତ୍ୟ କରୁଛନ୍ତି ଆଉ ସବୁମାନେ ଦେଖିକିରି ଭିଡ଼ିଓ ଭିଡ଼ିଓ କରୁଛନ୍ତି ସବୁ ମାନେ ଗାଁ ଲୋକମାନେ ବିଡ଼ ଟି ଭିି ଲଗେଇକିରି ଦେଖୁଛନ୍ତି ସେ ଡ୍ୟାନ୍ସ ଆମର ଓଡ଼ିଆ ନୃତ୍ୟ ଆଉ ବହୁତ କିଛି ଅଛି ଡାନ୍ସ ଇଣ୍ଡିଆ ଡାନ୍ସ କେତେ ଜିନିଷ ଅଛି ଆମ ଗାଁ ଗାଁରେ ତ ମାନେ ଇଣ୍ଡିଆରେ ଆଉ ନୃତ୍ୟ କରିବ କେତେ ସୁନ୍ଦର ସୁନ୍ଦର ତୁମେମାନେ ଦେଖିପାରିବେ ଯେ ଡାନ୍ସ ଇଣ୍ଡିଆ ଡାନ୍ସରେ କେମିତି ସଙ୍ଗୀତ ଏବଂ ନୃତ୍ୟ ଉତ୍ସବ କିମ୍ବା କାର୍ଯ୍ୟକ୍ରମ ଗୁଡ଼ିକ କ'ଣ ଯାଏ ବୁଦର ମାନେ ସଙ୍ଗୀତର ଗୋଟେ ଲଭ ଏମିତି ମାନେ ଭିଡ଼ିଓ ଫିଡ଼ିଓ କରିବେ ସେମାନେ ଗୋଟେ ବୃକ୍ଷ ଜିନିଷ ସେମାନେ ଆମେମାନେ ତୁମେ ସମସ୍ତେ ବୁଝିପାରିବ ସହଜେ ଏମିତି